ଆମ ଗାଁରେ ଚାଳ ଛପର ଘର ଥିଲା ବହୁତ ମାତ୍ରାରେ ଆମ ଗାଁରେ ଚାଳ ଛପର ଗୁଡ଼ିକ ନିର୍ମାଣ ହୋଇଥିଲା ଆମେ ଚାଳ ଛପର କେମିତି କିପରି କରୁଥିଲୁ ବାଡ଼ିରେ ବାଉଁଶ ଗଛ କାଟିକି ଆଣିକି ମିସ୍ତ୍ରୀ ଡାକି ଆମେ ବାଉଁଶକୁ କାଟିକିରି ଘର ତିଆରି କରୁଛେ ସେଥିରେ କାନ୍ଥ ବିଲରୁ ମାଟି ଆଣିକିରି ଆମେ କାନ୍ଥ ଅଳ୍ପ ଅଳ୍ପ କିନି କାନ୍ଥ ଲଦୁଥିଲେ ଆସ୍ତେ ଆସ୍ତେ କାନ୍ଥ ଲଦିକିରି ସମ୍ପୂର୍ଣ୍ଣ କାନ୍ଥ ଦେଇ ସାରିଲା ପରେ ଆମେ ଛାତ ଘର ଉପର ଚାଳ ଛପର ତାକୁ ସବୁ ଛପର କରୁଥିଲୁ ଆଗକାଳ ସବୁ ଏମିତି ହଉଥିଲା ସରକାରଙ୍କ ବନ୍ୟା ସରକାରେ ଏମିତି କିଛି ଏ କଲେ ଯେ ଯୋଜନା ଗୁଡ଼ିକ ଇନ୍ଦିରା ଆବାସ ଘର ଆବାସ ଘର ଏମିତି ଗୁଡ଼ିଏ କୋଠାବାଡ଼ି ସରକାର ଯୋଗେଇ ଥିବାରୁ ଆଉ ଏବେ ବହୁତ କିଛି ମାତ୍ରାରେ ଆଗେଇ ଚାଲିଛି ସରକାର ବହୁତ କିଛି କରିିଛନ୍ତି ରୋଷେଇ ଘର ଶୌଚାଳୟ ଠାକୁର ଘର ଏମିତି କିଛି ବହୁତ କିଛି ଆମେ କରିଲେଣି ଠାକୁର ଘର ଏମିତି କିଛି ପଢ଼ି